ହଁ ମୁଁ ଛଅ ସାତ ଦିନ ତଳେ ଗୋଟିଏ ଶାଢ଼ୀ କିଣିଥିଲି ଯେ ଆଉ ସେ ଶାଢ଼ୀର ରଙ୍ଗ ବହୁତ ଭଲ ଅଛି କଳା ଅଛି ଆଉ ନୀଳ କଲରର ଅଛି ବହୁତ ଭଲ ଲାଗୁଛି ନରମ ଲାଗୁଛି ଆଉ ଧଡ଼ି ବି ବହୁତ ଭଲ ହୋଇଛି ଆଉ ସାଙ୍ଗମାନେ ଦେଖିଥିଲେ ବହୁତ ପଇସା ବୋଲି କହୁଥିଲେ କିନ୍ତୁ ବହୁତ ପଇସା ନୁହେଁ କମ୍ ପଇସା ଅଛି ବହୁତ ବଢ଼ିଆ ହୋଇଛି ଶାଢ଼ୀଟା ବହୁତ ସୁନ୍ଦର ହୋଇଛି ଶାଢ଼ୀଟା ବହୁତ ଭଲ ପଡ଼ିଲା